ଆମ ଭାରତ ହେଉଛି କୃଷି ପ୍ରଧାନ ଦେଶ ଏଠିକାର ଲୋକମାନେ ଅଧିକ କୃଷି ଉପରେ ନିର୍ଭର କରିଥାନ୍ତି କୃଷି ଉପରେ ନିର୍ଭର କରି ନିଜର ପେଟ ପୋଷିଥାନ୍ତି ଯେମିତି କି ଧାନ ଗହମ ମୁଗ ଏବଂ ଆଖୁ ଆଉ ଇତ୍ୟାଦି ଓ ଏଗୁଡ଼ିକୁ ବାହାରକୁ ବିକି ଅର୍ଥ ଆଦାୟ କରିଥାନ୍ତି ଓଡ଼ିଶା ରାଜ୍ୟ ଆମର ଅତ୍ୟଧିକ ଚାଷବାସ କରିଥାନ୍ତି ଖାଦ୍ୟ ଶସ୍ୟ ରପ୍ତାନି କରିଥାନ୍ତି ମୁଖ୍ୟ ଖାଦ୍ୟମାନଙ୍କ ମଧ୍ୟରୁ ସେଥିରୁ ଆଖୁ ଧାନ ଗହମ ଆଉ ରାଶି ଆଉ ସୋରିଷ ଇତ୍ୟାଦି ବିକି ଅର୍ଥ ଉତ୍ପାଦନ କରିଥାନ୍ତି ଯାହାଦ୍ୱାରା ଆମ ଓଡ଼ିଶା ସରକାର ରାଜସ୍ୱ ରେ ବିନିଯୋଗ କରିଥାନ୍ତି